ହ୍ୟାଲୋ ହଁ ମୋର ଯେଉଁ ପାଞ୍ଚଟା ପାର୍ସଲ ଦରକାର ଥିଲା ତ କେତେବେଳକୁ ନା ଦୁଇ ଟା ବେଳକୁ ହେଉ ଆଉ ଏ ମାଛ କେତେ ହଉ ଷାଠିଏ ଟଙ୍କା ହେଉ ଆଉ ଚିକେନ ଅଶି ଟଙ୍କା ହଉ ଆଉ ୟେ ୟେ ପନିର ଶହେ ଷାଠିଏ ହଉ ଆଉ ଛତୁ ଶହେ ସତୁରି ହଉ ଆଉ ମୋର ପାଞ୍ଚ ଟା ମାଛ ଭାତ ପାର୍ସଲ ଦରକାର ଆଉ ହଁ କେତେବେଳକୁ ନା ଦି ଟା ବେଳକୁ ଆଣିକି ଦେବେ ନା ମୁଁ ଯିବି ନାହିଁ ନାହିଁ ଯାଇ ହେବ ନାହିଁ ପାର୍ସଲଟା ଆଣିକି ଏଠି ଦେଇଦେବେ କେନ୍ଦୁପଡ଼ାରୁ ଏଇଠି କେତେ ବାଟ ଏଇଠି ଆଣିକି ଦେଇଦେବେ ମୁଁ ଏଇଠି ଠିଆ ହେଇଥିବି ଆଉ କଣ ଫୋନ କରିଦେଲେ ଘରେ ଥିବି ନହେଲେ ବିଲ ଆଡ଼େ ଥିବି ଯେଉଁଠି ଥିଲେ ମୁଁ ଫୋନ କରିଦେଲେ ମୁଁ ସେଇ ବିଲ ରାସ୍ତା କଡ଼କୁ ପଳେଇବି ବାଁ ପଟ ରାସ୍ତାରେ ଗୋଟେ ଦୋକାନ ଅଛି ସେଇଠି ଠିଆ ହେଇଥିବି ଆଉ କଣ ସାଢ଼େ ଗୋଟେ ବେଳକୁ ସାଢ଼େ ଗୋଟେ ବେଳକୁ ହଁ ଆସିକି ଦେଲେ ବି ଭଲ କଥା ସେଇଠୁ ମୋର ଦୁଇ ଟା ବେଳେ ଦରକାର ଆଉ କଣ ହଁ ସାଢ଼େ ଗୋଟେ ବେଳକୁ ଦେଲେ ବି ଭଲ କଥା ଆହୁରି ବଢ଼ିଆ କଥା ଦୁଇ ଟା ବେଳକୁ କହୁଥିଲି ସାଢ଼େ ଗୋଟାଏ ବେଳେ ଦେବେ ଆଉ କଣ ଆଉ କେତେ କଣ ପଇସା ଟୋଟାଲ ହେଉଛି ହଜାରେ ହଉ ହଁ ହଜାରେ ଟଙ୍କା କ୍ୟାଶ ନେବେ ନା ଫୋନ ପେ ନେବେ ନାହି ଫୋନ ପେ ନାହିଁ ମ ଆଉ କ୍ୟାଶ ନେଇଯିବେ ଆଉ ଆଉ ଦିନେ ଆଣିଲେ କ୍ୟାଶ ଏଇଠି ଦେଇ ଦେଇକି ଆପଣଙ୍କୁ କ୍ୟାଶ ଦେଇଦେବି ଆଉ କଣ କିନ୍ତୁ ସାଢେ ଗୋଟେ ବେଳକୁ ପହଞ୍ଚିବେ ହଁ ହଉ ଆଉ ସାଢେ ଗୋଟେ ବେଳକୁ ମୁଁ ଏଇ ରାସ୍ତା କଡ଼ରେ ଗୋଟେ ଗ୍ରୀନ ସାର୍ଟ ପିନ୍ଧିକି ସେଠି ଠିଆ ହେଇଥିବି ସେଠି ଦେଖା କରିବେ ଆଉ କଣ ଫୋନ କରିଦେଲେ ମୁଁ ସେ ରାସ୍ତା କଡ଼କୁ ପଳେଇଆସିବି ବାଁ ପଟକୁ ଗୋଟିଏ ଦୋକାନ ଅଛି ସେଇଠି ଗୋଟିଏ ଦୋକାନ ଅଛି ସେଇଠି ବେଶି ନାହିଁ ଛକ ରେ ସେଇ ଦୋକାନ ଠି ଠିଆ ହେଇଥିବି ଆଉ କଣ ଏଇଟା ଗାଁ ବାହାରେ ନା ବିଲ ଆଡ଼େ ବିଲକୁ ଯିବ ପାର୍ସଲ ଆପଣ ସେଇଠି ଆରାମ ରେ ଦେଖା ହବ ଦେଖା ହେଲେ ସେଇଠୁ କଥା ହେଇଯିବା ଆଉ କଣ ପଇସା ବି ଆପଣଙ୍କର ନେଇଯିବେ ଜିନିଷ ଟା ବି ମୋତେ ପାର୍ସଲ ଦେଇଦେବେ ଆଉ ହେଉ ଓକେ